କରାଯିବ ସେ ପ୍ରଥମେ ମୋତେ କହିଲେ କି ଗୋଟେ କରେଇ ବସେଇ କି ତେଲ ଗରମ କରିବା ପାଇଁ କହିଲେ ସେଥିରେ ବିଭିନ୍ନ ପ୍ରକାରର ମସଲା ସବୁ

ପିଆଜ ଏମିତି ବିଭିନ୍ନ ପ୍ରକାରର ଲଙ୍କା ବିଭିନ୍ନ ପ୍ରକାରର ସବୁ